ଆମେ ହଉଚୁଁ ଓଡ଼ିଶା ରାଜ୍ୟର କଳାହାଣ୍ଡି ଜିଲ୍ଲାନା ବସବାସ୍ କରୁସନ୍ ଆମେ ବହୁତ ଶୁନିଥିଲୁ ଅସୁରଗଡ଼ ବିଷୟରେ ଅସୁରଗଡ଼ ନାଁ ଅସୁରମନେ ରହୁଥିଲେ ସେମାନେ ଯେନେ କି ସେନେ ବହୁତ ସୁନା ରୂପା ରଖିଥିଲେ ହେନ୍ତା ବୋଲି ଲୋକମାନେ ବହୁତ କହିସନ୍ ଆରୁ ମାଣିକେଶ୍ୱରୀ ମନ୍ଦିର୍ ମାଣିକେଶ୍ୱରୀ ମନ୍ଦିର୍ରେ ବହୁତ ଧୁମ୍ଧାମ୍ରେ ପୂଜା ହେସି ମା ମାଣିକେଶ୍ୱରୀଙ୍କର ଆଉ ମାଣିକେଶ୍ୱରୀ ମନ୍ଦିର୍ରେ ବହୁତ ଭଲସେ ପୂଜା ହେସି ସେତି ବହୁତ ଲୋକ ବି ଦେଖି ଆସନ୍ ଛତର୍ ଯାତ୍ରା ଆଉ ମା ମାଣିକେଶ୍ୱରୀ ମନ୍ଦିର୍ରେ ବୋଲି ବିରି ଆସି ବହୁତ ଜିନିଷ ଯେନ୍ତା କି ଛେଲି ବୋଦା ଆଉ ବହୁତ ଲୋକ ବି ଦେଖି ଆସନ୍ ଆଉ ଭୀମ ଖୋଜ ବି ବହୁତ ବଢ଼ିଁଆ ଯାଗା ନେକେ ବୁଲି ଯାଉଛ ବୋଲେ କି ଭଲ୍